ହ୍ୟାଲୋ ହଁ ହଁ କୋଣାର୍କ ଜ୍ୱେଲେରି କ'ଣ ଜିନିଷ ନେବାର ଥିଲା କିମିତିଆ କ୍ୱାଲିଟି ନେବେ କ'ଣ ଦୋକାନକୁ ଆସିଲେ ସିନା ଦେଖିକି ନେବେ ହଁ ଡିଜାଇନ୍ବାଲା ଏବେ ଛ ସାତ ପ୍ରକାର ଡିଜାଇନ୍ ବାହାରିଛି ଆସିଲେ ଦେଖିକି ନେବେ ଆଉ ସୁନା ରେଟ୍ ତ ଭରି ଅଛି ପଞ୍ଚାବନ ହଜାର ଆଉ ଗଢା ମଜୁରୀ ଡିଜାଇନ୍କୁ ଦେଖିକି ଛଅ ସାତ ହଜାର ପାଞ୍ଚ ହଜାର ଏମିତି ପଡ଼ିବ ଆଉ ଆଉ କେଉଁ ଦିନ ଆସିବେ ନେବାପାଇଁ ଚେନ୍ ବି ସେ ପାଞ୍ଚ ଛଅ ପ୍ରକାର ଡିଜାଇନ୍ ସବୁ ତ ଆଜିକାଲି ସବୁ ନୂଆ ଡିଜାଇନ୍ ଆସୁଛି ସେମିତି ସବୁ ଦୋକାନରେ ଅଛି ଆଉ କେତେ ଗ୍ରାମ୍ରେ ବୋଇଲେ ଗ୍ରାମ୍ରେ ଅଛି ଦୁଇ ଗ୍ରାମ୍ରେ ଅଛି ତିନି ଗ୍ରାମ୍ରେ ଅଛି ଯେମିତି ଆସିକି ଯେତିକି ଗ୍ରାମ୍ରେ ନେଇପାରିବେ ତୁମକୁ କେତେ ଗ୍ରାମ୍ର ଦରକାର ହଁ ହଁ ଅଛି ହଁ ହଁ ସବୁ ମିନା ଫିନା ସବୁ ଠିକ୍ଠାକ୍ ଅଛି ସବୁ ଭଲ ଅଛି କେଉଁ ଦିନ ଆସିବ ଆସିଲେ ନେବ ଆଉ ଚେନ୍ ସରୁ ଅଛି ପତା ଅଛି ଗୋଟାଳିଆ ଅଛି ଏମିତି ଚାରି ପାଞ୍ଚ ପ୍ରକାର ଡିଜାଇନ୍ ଅଛି ଯେଉଁ ଦିନ ଆସିବେ ଦେଖିକି ନେବେ ଜିନିଷ ଷ୍ଟାଇଲ୍ ବାହାରିଛି ତ ଆଉ ସେଇ ଭରି ପଞ୍ଚାବନ ହଜାର ତ ଅଛି ଆଉ ଡିଜାଇନ୍ ବି ବହୁତ ପ୍ରକାର ଏବେ ଡିଜାଇନ୍ ଅଛି ଛଅ ସାତ ପ୍ରକାର କାନରେ ବି ସେଇ ଛଅ ସାତ ପ୍ରକାର ଡିଜାଇନ୍ ନୂଆ ଡିଜାଇନ୍ ସବୁ ବାହାରିଛି ଝରା ବାହାରିଛି ଫୁଲ ବାହାରିଛି ପେନ୍ଥି ବାହାରିଛି ଷ୍ଟୋନ୍ ବାହାରିଛି ସବୁ ପ୍ରକାର ଏମିତି ଅଛି ଆସିଲେ ଦେଖିକି ନେବେ ଆଉ ହଁ ହଁ ଫେସିଲିଟି ଅଛି କେତେ ଗ୍ରାମ୍ର ନେବେ ହଁ ହଉ ଦଶ ଗ୍ରାମ୍ରେ ନେଲେ ଦେଖିବା ଦୋକାନରେ ଯଦି ଥିବ ଥିବ ନହେଲେ ଅର୍ଡର୍ କରିବା ଆଉ ଦଶ ଗ୍ରାମ୍ରେ ଗୋଟେ ଆଉ ହଁ ଚୁଡ଼ି ବି ଅଛି ସାଧା ଅଛି ପଲା ଅଛି ସବୁ ପ୍ରକାର ଅଛି ଡିଜାଇନ୍ ଚୁଡ଼ିଟା ତୁମେ ଯେତିକିରେ ନେବ ଦୋକାନକୁ ଆସିଲେ ସେତିକି ଗ୍ରାମ୍ର ଓଜନ ହେଇକି ନେବ ଆଉ ସବୁ ପ୍ରକାର ଅଛି ଯିଏ ଯେତିକିରେ ନେଇପାରିଲା ମୋର ଦଶଟାରୁ ଦୁଇଟା ପର୍ଯ୍ୟନ୍ତ ଦୋକାନ ଫିଟଉଛି ତା'ପରେ ଖାଇବା ପାଇଁ ଯାଉଛି ହଁ ହଁ ହଁ ହେଇ ଚାରିଟା ନାଇଁ ନାଇଁ ଚାରିଟାରେ ଖାଇବାକୁ ଯାଉନି ଚାରିଟାରେ ଆସିଛି ହେଲାକି ହଁ ହଉ ଠିକ୍ଅଛି ଆସିବେ ନେବେ ଆଉ